ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ସାଧାରଣତଃ ଆମେ ବାଣିଜ୍ୟ କ୍ଷେତ୍ରରେ ଆଉ ନାଁ ଆମର ଭାଷାର ବ୍ୟବହାର କରୁ ଆମେ ଆମେ ଆମ ରାଜ୍ୟ ର ନାମ ଓଡ଼ିଶା ଅନ୍ୟ ରାଜ୍ୟରେ ନିଜର ଭାଷାକୁ ଆମେ ବ୍ୟବହାର କରି ବାଣିଜ୍ୟ କାରବାର କରିଥାଉ ଆମେ ଯେପରି ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଓଡ଼ିଆରେ ଭାଗବତ ରାମାୟଣ ଆଉ ରୋଷେଇ କିଛି ଓଡ଼ିଆ କିଛି ୟୁ ଟ୍ୟୁବ୍ ଚ୍ୟାନେଲ୍ରେ କହିକି ଛାଡ଼ୁ ମୋ ଭାଷାରେ ଆମ ଭାଷା ବାଣିଜ୍ୟ କାରବାର ହଉ ହୁଏ ଅର୍ଥ ବେବ ଅର୍ଥ ବି ଅର୍ଥନୀତିରେ ଓଡ଼ିଆ ଦରକାର ଅର୍ଥନୀତି ଅର୍ଥ ଉପାର୍ଜନ ହୁଏ ଆଉ ଆମ ଆମେ ଯେହେତୁ ଆମେ ଓଡ଼ିଆ ଆମ ଓଡ଼ିଆ ଭାଷା ବି କିଛି ଆମ ଓଡ଼ିଆ ଭାଷା ଯେହେତୁ ଆମେ ଓଡ଼ିଆ ଭାଷାରେ ବି ବହୁତ ୟୁ ଟ୍ୟୁବ୍ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଆଉ ରୋଷେଇ ରୋଷେଇ ରାମାୟଣ ସବୁ ପଢ଼ିକି ବି ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଛାଡ଼ୁ ଆମ ରାଜ୍ୟ ଓଡ଼ିଶା ଆଉ